ସାରଳା ମୋବାଇଲରୁ କହୁଥୁଲେ ହଁ ହଁ ମୁଁ ସନାତନ କହୁଛି ମୁଁ କହିଲି ଆଉ ଦୋକାନ ଖୋଲା ଅଛି ଏବେ ଆଚ୍ଛା ଆଚ୍ଛା ଠିକ୍ ଅଛି ନାହିଁ ମୋତେ ଗୋଟେ ମୋବାଇଲଟେ କିଣିବାର ଥିଲା ତ ଆଉ ଏବେ ଭଲ ମୋବାଇଲ କ'ଣ ଅଛି ସବୁ ନାହିଁ ମୁଁ କହିଲି ଆମର ଜେଜେବାପାଙ୍କ ପାଇଁ ଟିକିଏ ନେଇଥାନ୍ତି ବୟସ୍କଲୋକ ସିଏ ଏଇ ଯେଉଁ ସ୍ମାର୍ଟ ଆଣ୍ଡ୍ରଏଡ଼୍ ଫୋନ ବି ଚଲାଇ ଦେବ ଯେ ଯେ କେଉଁଟା ଭଲ ହବ ଟିକିଏ କହୁନାହାଁନ୍ତି କିପ୍ୟାଡ଼୍ ଫୋନ ନେଲେ ତାଙ୍କ ପାଇଁ ଭଲ ହବ ନା ସ୍ମାର୍ଟ ଫୋନଟା ନେଲେ ଭଲ ହବ ନାହିଁ ସିଏ ତ ସିଏ ତ ଜାଣିପାରିବେ ସେମିତି କିଛି ନାଇଁ ସିଏ ପଢ଼ାଲେଖା ଲୋକ ସିଏ ଜାଣିପାରିବେ ଯେ ତାଙ୍କୁ ଯଦି ଆମେ କେତେବେଳେ ବାହାରୁ ଯଦି ତାଙ୍କୁ ଟିକିଏ ଭିଡ଼ିଓ କଲ୍ କି କ'ଣ କଲୁ ତ ସେଥିପାଇଁ ହେଲେ ସୁବିଧା ହବ ତ ଆଚ୍ଛା ହଁ ହଁ ହଁ ମୋତେ ସେଇ ଛଅରୁ ଆଠ ହଜାର ଭିତରେ ହିଁ ଦରକାର ଥିଲା ଯେ ରେଡ଼ମି କ'ଣ ସମସ୍ତେ କହୁଛ ନା ନାହିଁ ରେଡ଼ମି ସମସ୍ତେ କ'ଣ କହୁଛନ୍ତି ଚାଇନା ଚାଇନା ଫୋନ ସେ ଭଲ ଚାଲୁଛି ଠିକ୍ ଅଛି ଗୋଟେ କାମ କରୁଛି ନହେଲେ ମୁଁ ଆପଣ ସନ୍ଧ୍ୟାବେଳୁ ଦୋକାନ ଖୋଲିଲା ପରେ ମୁଁ ଜେଜେଙ୍କୁ ନେଇକି ପଳାଉଛି ଆପଣଙ୍କ ଦୋକାନକୁ ତାଙ୍କୁ ଦେଖାଇବି ସିଏ ଯେଉଁଟା ଚଳାଇ ପାରିବେ ଇଏ କରିପାରିବେ ସେଇ ହିସାବରେ ଦେଖି ନେଇ ଆସିବି ଆଉ ନାହିଁ ଏବେ ଖରାବେଳଟାରେ ଆଉ କାହିଁ ବୁଢ଼ାଲୋକଟାକୁ ନେଇକି ଯିବି ଭାବୁଛି ସେଇ ସନ୍ଧ୍ୟାବେଳକୁ ଗଲେ ବି ହେଇଯିବ ଆଉ ହଁ ହଁ ହଁ ନା ଆଚ୍ଛା ଠିକ୍ ଅଛି ଆଉ ଆପଣଙ୍କ ସେଇଠି ଫୋନର ସବୁ କଭର୍ ଆଉ ସ୍କ୍ରିନ୍ ଗାର୍ଡ଼ ହେରେକା ସବୁ ମିଲିଯାଉଛି ତ ଏକାଳେ ପକାଇକି ନେଇ ଆସିବି ଆଉ ନାହିଁ ରେଡ଼ମି ଅପେକ୍ଷା ନୋକିଆ କି ସାମସଙ୍ଗର କିଛି ହେବନି ଭଲ ଫୋନ ସାମସଙ୍ଗ ସାମସଙ୍ଗର ସାମସଙ୍ଗର କିଛି ହେବନି ହଉ ଠିକ୍ ଅଛି ମୁଁ ସନ୍ଧ୍ୟାବେଳକୁ ଆପଣଙ୍କ ପାଖକୁ ପହଞ୍ଚୁଛି ରହିଲି ଧନ୍ୟବାଦ